ଏକୋଇଶ ଏପ୍ରିଲ ଦୁଇ ହଜାର ଚାରି ପନ୍ଦର ସେପ୍ଟେମ୍ବର ଦୁଇ ହଜାର ସାତ ପଚିଶ ମାର୍ଚ୍ଚ ଦୁଇ ହଜାର ନଅ ବାର ଫେବୃୟାରୀ ଦୁଇ ହଜାର ବାର ସତେଇଶ ଡିସେମ୍ବର ଦୁଇ ହଜାର ଏଗାର